କାଲି ସୋନପୁରନୁ ଗୁଟେ ଜିନ୍ ପେଣ୍ଟ୍ଟେ ଆଣିଛି ଜିନ୍ ପେଣ୍ଟ୍ଟା ପାଖାପାଖି ଚବିଶିଶହଟଙ୍କା ଖଣ୍ଡେ ଦେଇଛି ଜିନ୍ ପେଣ୍ଟ୍ଟା ପ୍ରଥମେକରି ଯେତେବେଳେ ପିନ୍ଧୁଛି ମୋତେ ଏତେ ସୁନ୍ଦର୍ ଲାଗୁଛି ବାପରେ ପୁରା ଗୁଡ଼୍ କେ ନରମ୍ ଲାଗୁଛି କଲର୍ଟା ବି ମାର୍ଭଲସ୍ କଲର୍ ହେଇଛି ଆଉ ଷ୍ଟିଚିଙ୍ଗ୍ ଯାକ ତା ଷ୍ଟିଚିଙ୍ଗ୍ଟା ଏଡ଼େ ସୁନ୍ଦର୍ ଷ୍ଟିଚିଙ୍ଗ୍ ହେଇଛି ଯେ ମହାମୁଷ୍କିଲ୍ ଇଟା ଦେଖିକିରି ପିଲାମାନେ ମୋତେ ଆର୍ ଖଣ୍ଡେ ଖଣ୍ଡେ ଆଣ୍ ଦବ ବୋଲିକିରି ମୋତେ କହୁଛନ୍ ବଢ଼ିଆ ହେଇଛି ପ୍ୟାଣ୍ଟ୍ଟା ବଢ଼ିଆ ହେଇଛି ପ୍ୟାଣ୍ଟ୍ଟା ସଭିଏଁ କହୁଛନ୍ ଆଉ ପିନ୍ଧଲେ ଗୁଟେ ସ୍ ନିଜକୁ ଗୁଟେ ଖୁସି ଲଗୁଛି ମାର୍ଭଲସ୍ ଲାଗୁଛି ପ୍ୟାଣ୍ଟ୍ଟା ବହୁତ୍ ସୁନ୍ଦର୍ ହେଇଛି ଆର୍ ତାର୍ କଲର୍ଟା ବି ମାର୍ଭଲସ୍ ହେଇଛି ମସ୍ତ ଲାଗୁଛି ପ୍ୟାଣ୍ଟ୍ଟା